ହଁ ସେ ଯେଉଁ ସାର୍ଟ ମୁଁ ଆଣିଥିଲି ଏତେ ବେକାରିଆ ପଡ଼ିଲା ସେ କପଡ଼ା ତ ମୋତେ ଯାହା କହିଥିଲା ଭଲ ସେ ସୁଦୁ ଖରାପ ଜିନିଷ ଆଉ ଖାଲି ଚକାଚକ ଆଲୁଅରେ ସେ ରଖୁଛନ୍ତି ରଖିକି ଖାଲି ଲୋକଙ୍କୁ ଠକୁଛନ୍ତି ଆଉ ସେ ସାର୍ଟ ଚିରି ରଙ୍ଗ ଛାଡ଼ିଗଲା ତା ସୂତା ଫୁତା ଭାରି ଗଲା ବଟନ ବାହାରି ଗଲା ଆଉ କେବେବି ମୁଁ ଗଲେ ଭୁବନ ସେ ଦୋକାନରୁ କେବେବି କିଛି ଜିନିଷ ଆଉ ଆଣିବିନି କି କାହାକୁ କହିବି ସେ ଦୋକାନରୁ ଆଣନି ବୋଲି ଭଲ ଜିନିଷ ସେ ରଖୁନି ଖରାପ ଜିନିଷ ରଖୁଛି ଆଉ କେବେବି ସେ ଜିନିଷ ଆଉ ଆଣିବିନି ଏଇଭଳିଆ ସାର୍ଟ ଦେଇ ଠକୁଛନ୍ତି ଲୋକଙ୍କୁ ଆଉ